ହ୍ୟାଲୋ ହଁ ପୂଜା କହ ତୋର ନେଟ୍ ଏବେ ଆସୁନି ଓହୋ ଆରେ ଏବେ କଥା କ'ଣ ଆଗ କଥା ଦେଖିଲୁ ଯେମିତିକି ଆଗରୁ ମାନେ ଆମ ଜେଜେବାପା ବାପାଙ୍କ ଆଙ୍କ ଟାଇମ୍ରେ ଫୋନ୍ ନଥିଲା ମାନେ ଆମର ଯେମିତି ଏବେ ସ୍ମାର୍ଟ୍ଫୋନ୍ ହେଇଗଲାଣି ଆମେ ସ୍ମାର୍ଟ୍ଫୋନ୍ ଦ୍ୱାରା ଆମର ବହୁତ କିଛି ମାନେ ଫାଇଦା ହେଉଛି ଯେମିତିକି ଆମେ ନେଟ୍ ଦ୍ୱାରା ବହୁତ କିଛି ଆମର ଉପକାର ହେଉଛି ବଟ୍ ସେତବେଳ ଟାଇମ୍ରେ ତ ସେମିତି କିଛି ନଥିଲା ନା ଆ ସେ ସେତେବେଳ ଟାଇମ୍ରେ ଚିଠି ମାଧ୍ୟମରେ ସମସ୍ତେ ସମସ୍ତଙ୍କୁ ଫଟୋ ଭଳିଆ ପଠେଇକି ଛାଡ଼ୁଥିଲେ ସେମାନେ କର ମାନେ ଫୋନ୍ ସୁବିଧା କିଛି ନ ଥିଲା ବଟ୍ ଏବେ ଆମର ଏ ଏଇଟା ଏମିତି ସୁବିଧା ହେଲାଣି ଯେ ମାନେ ଆମେ ଘରେ ଥାଇ ଟିଭିରେ ହୁଏ ଟିଭିରେ ହେଉ କି ଯେଉଁଥିରେ ବି ହେଉ ଟି ଭି ହେଉ ଫୋନ୍ ହେଉ ସବୁର ସୁବିଧା ଅଛି ଆଗରୁ ଚିଠି ମାଧ୍ୟମରେ ହିଁ ସମସ୍ତଙ୍କ ପାଖକୁ ଖବର ସେମାନେ ପଠାଉଥିଲେ ବଟ୍ ଏବେ ତ ଆମର ମୁକେଶ ଅମ୍ବାନୀ ଯେବେଠୁ ଜିଓ ଜିଓଟା ଯେଉଁ ଲଞ୍ଚ୍ କଲା ତାହାଲେ ଜିଓଟା ଲଞ୍ଚ୍ କଲାପରେ ପରେ ତିନିମାସ ଯେଉଁ ଫ୍ରି ଆମକୁ ଡାଟାଟା ବହୁତ ମାନେ ତିନିମାସ ଯାକ ଫ୍ରି ହେଲା ତା'ପରେ ବହୁତ କିଛି ଆମର ନେଟ୍ ଦ୍ୱାରା ଆମର ବହୁତ କିଛି ଇଏ ହେଉଛି ମାନେ ଉପକାର ହେଉଛି ତ ଏବେକା ଇଏରେ ବହୁତ ମାନେ ଆମେ ବାହାରେ ଥାଇକି ବି ମାନେ ସବୁର ସବୁର ଖବର ମାନେ ଫୋନ୍ରୁ ବି ଆମେ ଜାଣିପାରୁଛେ ତ